ମୋର ଗୋଟିଏ ଛୋଟ ବଗିଚା ଅଛି ସେ ବଗିଚାରେ ଆମ୍ବ ଲେମ୍ବୁ ପିଜୁଳି ଡାଳିମ୍ବ ଏ ଗଛଗୁଡ଼ିକ ଅଛି ଏ ଗଛଗୁଡ଼ିକ ମୁଁ ବୌଦ୍ଧ ହର୍ଟିକଲଚରରୁ ଆଣି ଲଗାଇଛି ମୋ' ଭାବନାରେ ସେଗୁଡ଼ିକ ଉନ୍ନତମାନର ଚାରା ଆଉ ଖୁବ୍ ଅଳ୍ପ ଟଙ୍କା ଦେଇ ସେ ଚାରାଗୁଡ଼ିକ ଆଣି ମୁଁ ଲଗାଇଛି